ହଁ ମୋତେ ସମସ୍ତଙ୍କ ସାଥିରେ ସାଙ୍ଗ ହୋଇ ଭୋଜନ କରିବାକୁ ଭଲ ଲାଗେ କାହିଁକିନା ମିଳିମିଶି ଏକାଠି ଭୋଜନ କଲେ ଆନନ୍ଦ ମନ ହୁଏ ଓ ମିଳିମିଶି ସବୁ କଥା ଆଡ଼ର କଥା ଆଲୋଚନା କରିଥାଉ କଥାରେ କଥାରେ ଯେତିକି ଖାଇବା କଥା ତା'ଠାରୁ ବେଶୀ ଖାଇବା ଖାଇ ହୋଇଯାଏ ଗପସପର ମଜା ନିଆରା ମୁଁ ସେଥିପାଇଁ ଅଧିକାଂଶ ସମୟ ସମସ୍ତଙ୍କ ସାଥିରେ ଖାଇ ଖାଇଥିଲେ ବି ଓ ପେଟରେ ଭୋକ ନ ଥିଲେ ବି ଖାଇବା ପାଇଁ ବସିପଡ଼େ ମୋତେ ବହୁତ ବହୁତ ଭଲ ଲାଗେ